ମୋର ଏକ ଏମିତି ଏକ ଫାଇନାନସିଆଲ୍ ଫ୍ୟାମିଲରେ ପ୍ରୋବ୍ଲେମ୍ ଚାଲିଥିଲା କି ଯାହାଦ୍ୱାରା ମୋତେ ଏମିତି ଜଣଙ୍କ ସହିତ କାମ କରିବାକୁ ପଡ଼ିଲା ଯାହାକୁ ମୁଁ ପସନ୍ଦ କରେନାହିଁ ତ ଏପରି ପରିସ୍ଥିତିରେ ମୋତେ ଏମିତି କାମ କରିବାକୁ ପଡ଼ିଲା ଏହାପାଇଁ ମୁଁ ବହୁତ ଦୁଃଖିତ ତ ପରିସ୍ଥିତି ହିଁ ମୋତେ ବାଧ୍ୟ କଲା ଆଉ କ'ଣ ବା କରିପାରିବା ସେମିତି ହିଁ କରିବାକୁ ପଡ଼ିବ ବୋଲି ଲାଷ୍ଟ ମୁଁ ଡିସିସନ୍ ନେଲି ଓ କାର୍ଯ୍ୟରେ ଅଂଶଗ୍ରହଣ କଲି ସେ କାର୍ଯ୍ୟ ମୋତେ ବିଲକୁଲ ଆଦୌ ଇଚ୍ଛା ହିଁ ନଥିଲା ତ ପରିସ୍ଥିତି ହିଁ ସବୁକିଛି କରିଛି ତ ଏ ଏ ପରିସ୍ଥିତି ତ ଆଉ କେବେ ଆଗ ପରି ରହିବ ନାହିଁ ନା ପରିସ୍ଥିତି ଚେଞ୍ଜ ହେଇଯିବ ନା ତ ମୁଁ ବାଧ୍ୟ ହେଇ କାମ କଲି ତ କାର୍ଯ୍ୟ କରିବା ଆଗରୁ ମୁଁ ବାରମ୍ବାର ଭାବିଛି କରିବି କି ନାହିଁ କରିବି କି ନାହିଁ ତ ପରିସ୍ଥିତି ଦ୍ୱାରା ହିଁ ମୁଁ ବାଧ୍ୟ ହେଲି ଏ କାର୍ଯ୍ୟ କରିବାରେ କାର୍ଯ୍ୟ କରିବା ସହ ମୁଁ ଏ ଭୁଲ ସମ୍ପାଦନାରେ ମଧ୍ୟ ପଡ଼ିଆକୁ ଚାହୁଁନଥିଲି ଯାହାଦ୍ୱାରାକି ଯାହା ସହ ମୋର ମିଶିବା କଷ୍ଟସାଧ୍ୟ ଥିଲା ତ ତାଙ୍କ ସହ ମିଶି ଏପରି କାର୍ଯ୍ୟକଳାପ ମୁଁ କଲି କରିକି ମୁଁ ମୋର କଷ୍ଟସାଧ୍ୟ ଜୀବନକୁ ଆଗକୁ ବଢ଼େଇବାରେ ସହାୟକ ହେଲି ତ ଏବେ ସେ କାଜ୍ୟ ସବୁ ମୁଁ ଛାଡ଼ି ଏବେ ଭଲ ସୋତ୍ରରେ ମିଶିବାକୁ ଚାହୁଁଛି ତ ମୋତେ କିଛି ସରକାରଙ୍କ ତରଫରୁ ସହାୟତ ମିଳିଲେ ମୁଁ ସେ ସୋତ୍ରକୁ ଯିବି ତ ଏମିତି ଏକ ସିଚୁଏସନ୍ ଆସିବ ମୋ ଜୀବନରେ ମୁଁ କେବେ ବି ଭାବି ବି ନଥିଲି ତ କରିବାକୁ ତ ପଡ଼ିବ ନା ତ ଏମିତି ସିଚୁଏସନ୍ କେବେ ଯିବ କ'ଣ ନାଇଁ ତ ଏମିତି ମୁଁ ଭାବିଭାବି ଡିପ୍ରେସନକୁ ଚାଲି ଯାଇଥିଲି ଏପରି କାର୍ଯ୍ୟକଳାପ ମୋ ଦ୍ୱାରା କେବେ ହୋଇନଥିବ ବୋଲି ମୁଁ ଭାବୁଥିଲି ତ ଏହାଦ୍ୱାରା ମୁଁ ତ କରି ଭୁଲ ତ କରିସାରିଛି ନା ତା'ର ପ୍ରାୟଶ୍ଚିତ କରିବାକୁ ମୁଁ ଏବେ ଚାହୁଁଛି ତ ସମାଜ ତରଫରୁ ଯଦି ମୋତେ କିଛି ସୁଯୋଗ ଦିଆଯାଏ ମୁଁ ନିଶ୍ଚୟ କିଛି କରିକି ଦେଖେଇବାରେ ସମର୍ଥ ପ୍ରକାଶ କରିବି ଓ ସମାଜକୁ ସମାଜର ଉପକାର ମଧ୍ୟ କରିବାରେ ମୁଖ୍ୟ ସ୍ରୋତକୁ ମୁଁ ଆପଣାଇବାରେ କରିପାରିବି ବୋଲି ମୋର ଆଶାବିଶ୍ୱାସ ରହିଛି